ହଁ ସୁରଜ ଭାଇ କେମିତି ଅଛ ହଁ ଭାଇ ମୁଁ ବି ଭଲ ଅଛି କଣ କରିବା ହଁ କଣ କରିବା ଭାଇ ଆଉ ଇଏ ସରକାରୀ କର୍ମଚାରୀ କି ଆଉ ପଇସା ବି ଅଣ୍ଟଉନି ଏବେ ଘରେ ବି ଅଶାନ୍ତି ଏପଟେ ଆଉ ତମର କେମିତି ଚାଲିଛି ବିଜ୍ନେସ ତମର ତ ଭଲ ଚାଲିଛି ଭାଇ

ହଁ ଭାଇ ସେ ଅଫିସ ଯାଉଛି ସେ ସରକାରୀ କର୍ମଚାରୀ ମାସକୁ ବାର ହଜାର ଟଙ୍କା ପଇସା ଦରମା ମିଳିଲେ କଣ ହେବ ନା ଏପଟୁ ହେଉଛି ନା ସେପଟୁ ହେଉଛି ନା ସ୍ତ୍ରୀ କୁ ଶାଢ଼ୀ ଖଣ୍ଡେ ଦେଇପାରୁଛି ତ ପଇସା ସବୁ ଏହିପଟେ ଘର ଖର୍ଚ୍ଚ ରେ ହିଁ ଚଳିଯାଉଛି ପଳାଉଛି ମୋର ବାର ହଜାର ଟଙ୍କା ମିଳୁଛି ଭାଇ କଣ ହେବ ବାର ହଜାର ଟଙ୍କାରେ ତମେ ବି ଭାବ ଇଆଡ଼େ ସ୍ତ୍ରୀ ପିଲା ଇଆଡ଼େ ଫ୍ୟାମିଲି ଚଳିଲେ ବାର ହଜାର ଟଙ୍କାରେ ଆଉ ହେଉନି ହଁ ଭାଇ ସେଇଟା ପରା ସେଭିଙ୍ଗ ବି କିଛି ହେଉନି ଲାଷ୍ଟରେ ତ ମୁଁ ଭାବୁଛି ତମ ଭଳିଆ ଏଇଟା ଗୋଟେ ବିଜ୍ନେସ କରିବି ତମର ବି ତ ଭଲ ଚାଲିଛି ବିଜ୍ନେସଟେ ହଁ ତମର ତ ଚାଲିଛି ଭଲ ଭାବୁଛି ମିଶିକି କଲେ ଭାବୁଛି ଭଲ ହୁଅନ୍ତା ଯଦି ତମେ ଭାବୁଛ ଚାହିଁବ ହେଲେ ତ ମିଶିକି ମାନେ କଣ ମିଶିକି ପାର୍ଟନରସିପ କରିକି ତ ପଇସା ଟିକେ ଅଧିକ ଇନକମ ହୁଅନ୍ତା ଟିକେ ଇନଭେଷ୍ଟ କରିକି ବିଜ୍ନେସଟା ବଢ଼ିଚାଲିବ ଆମର ହଁ ପରା

ହଁ ସେଇଟା ତ ଭାଇ ମୁଁ ଭାବୁଛି ତମ ପାଖକୁ ଆସିବି ବୋଲି ଆଉ ଏପଟେ ସକାଳ ଦଶ ରେ ଯାଇକି ସନ୍ଧ୍ୟା ପାଞ୍ଚଟାରେ ଘରକୁ ଆସିଲେ ସେପଟେ ସ୍ତ୍ରୀ ଗେରେଗେରେ ହେଉଛି ତ ପଇସା ନାହିଁ ଏପଟେ ମାସକୁ ପଇସା ଅଭାବ ପୁରା କଣ କରିବ କୁହ ଏ ଜମାନରେ ଚଳିବା ପାଇଁ ଯେ ପଇସା ଦରକାର ନା ହଁ ପା କଣ କରିବା

ହଁ ସେଇଥିପାଇଁ ତ ମୁଁ ଭାବୁଛି ଭାଇ ତମ ପାଖକୁ ଆସିବି ଭାବୁଛି ତ

ସେଇଟା ଗୋଟେ ନା ଯାଇପାରୁଛି ନା ଦେଖା କରିପାରୁଛି କମ ଟଙ୍କାରେ କୁକୁର ଭଳିଆ ଖଟିବାକୁ ପଡ଼ୁଛି ମୁଁ ଭାବୁଛି ତମ ପାଖକୁ ବି ଆସିବି ସେ ତମ ସହିତ ବିଜ୍ନେସ କଲେ ବି ଭଲ ପଇସା ବି ଦୁଇ ପଇସା ମିଳିବ ତ ସ୍ତ୍ରୀ ପିଲା ଖୁସି ହେବେ ଆଉ ମାନେ କଣ ସେମାନେ ସମସ୍ତଙ୍କୁ ପାଖରେ ଦେଖିପାରିବୁ ସରକାରୀ କର୍ମଚାରୀ କର୍ମଚାରୀ ହେଇକି ଗୋଟେ ସକାଳୁ ଯାଇକି ସନ୍ଧ୍ୟାରେ ଆସିବୁ ଆଉ ଏତେ କମ ଟଙ୍କା ମିଳିବ

ହଁ ଚାଲିଛି ମାନେ କଣ ତା ର ରେଟ୍ ବି ଡିମାଣ୍ଡ ବି ତା ର ଅଧିକ ଅଛି ମାର୍କେଟ ରେ ବି ସେଇଟା କମ ଅଛି ନା ସେଇଠି ସେଇଟା ପକେଇଲେ ଭଲ ହେବ ଫଳ ଦୋକାନ ଟା

ତାକୁ ଭଲ ସେ କରିବାର ନାଇଁ ଇନକମ କରିକି ନିଜେ ଇଏ କରେଇବ

ହଉ ରହିଲି ମୁଁ ଆସିବି ତାହେଲେ ଭାଇ ଆସିବି ତ